ହଁ କୁହନ୍ତୁ ହଁ ମିଠା ଅଛି ସବୁ ମିଠା ଅଛି ରସଗୋଲା ହଁ ହଁ ସବୁ ଅଛି ରସଗୋଲା ଛେନାପୋଡ଼ ଖାସ୍ତାଗଜା ଆଉ ମୁଡ଼କି ଦାନାଦର ସବୁ ଅଛି ହଁ ସବୁ ଅଛି ସବୁ ଅଛି ଆପଣ ଆସନ୍ତୁ ନେଇକି ଯାଆନ୍ତୁ ଆଉ ଆମର ବି କିଛି ବାସି ମିଠା ରଖୁନା ସବୁବେଳେ ଫ୍ରେଶ୍ ହିଁ ରଖୁ ଆମ ଯେତିକି ଅର୍ଡ଼ର ଜିନିଷ ସେତିକି ହିଁ ବନାଉ ଅଧିକ ବନଉନା ନଷ୍ଟ ହବ ପୁଣି ଲୋକ ବାସି ଜିନିଷ ନେଇଗଲେ ଆଉଥରେ ଆସିବେ ନା ଆଉ ଦ୍ୱିତୀୟ ଥର ଆସିବେନି ଆଉ ସେଥିପାଇଁ ମୁଁ

ହଁ ହଁ ସବୁ ଅଛି ଆପଣ ଆସନ୍ତୁ ଆସନ୍ତୁ ଆମର ଜଳଖିଆ ବି ବିକ୍ରି ହେଉଛି ଆପଣ ଯଦି ଚାହିଁବେ ବି ଆସିକି ନେଇପାରିବେ ସନ୍ଧ୍ୟାବେଳେ ସବୁପ୍ରକାର ଜଳଖିଆ ବି ତରକାରୀ ସବୁ ମିଳେ ହଁ ହଁ ହଉ ତାହେଲେ ହଉ ହଉ ରଖୁଛି